ସମ୍ବାଦ ଏବଂ ଗଣମାଧ୍ୟମ ଆମକୁ ବହୁତ ଭଲ ଭାବରେ ସାହାଯ୍ୟ କରୁଛି ଯେପରିକି ଆମେ ସମ୍ବାଦପତ୍ର ଏବଂ ଟିଭିରୁ ନିଉଜରୁ ଯେପରି ଦେଖୁଛୁ ଚାଷ କରିବା ପ୍ରଣାଳୀ କେଉଁ ଖତ ସାର ବ୍ୟବହାର କରିବୁ ଆମର ଚାଷ ଜମିରେ ସେହିପରି ଭାବରେ ଅନେକ ଚାଷୀମାନେ ମୋବାଇଲ ଏବଂ ଟିଭି ଖବରକାଗଜରୁ ମଧ୍ୟ ଉପକୃତ ହୋଇଥାନ୍ତି କୃଷକ ଓ କ୍ଷୁଦ୍ର ଶିଳ୍ପକୁ ଆର୍ଥିକ ପ୍ରସୟଣ ଦେଉଥିବା ବର୍ଗ ବହୁତ ଅଛନ୍ତି ଯେହିପରି ବିଜ୍ନେସ୍ ନିଉଜ୍ ଫାଇନାନ୍ସିୟାଲ ଟିପ୍ସ ହେଉ ବିଜ୍ନେସ୍ ଟିପ୍ସ ଏବଂ ବ୍ୟାଙ୍କ ବ୍ୟାଙ୍କ କୃଷକମାନଙ୍କୁ ଲୋନ୍ ଦେଇଥାଏ ଲୋନ୍ ଦେଲାପରେ କୃଷକମାନେ ନିଜର ଅମଳ କଲାପରେ ଯାହା ଲାଭ ହୋଇଥାଏ ତାହାକୁ ନିଜ ପାଖରେ ରଖନ୍ତି ଏବଂ ଲୋନ୍ ପଇସାକୁ ମଧ୍ୟ ବ୍ୟାଙ୍କକୁ ଦେଇ ଦେଇଥାନ୍ତି